କୃଷକ ମାନେ ତାଙ୍କର ପଶୁମାନଙ୍କୁ ଯଦି ନିୟମିତ ଟାଇମ୍ରେ ସ୍ୱାସ୍ଥ୍ୟ ପରୀକ୍ଷା ନ ଏବଂ ଠିକ୍ ସମୟରେ ଯତ୍ନ ନେବେ ଠିକ୍ ସମୟରେ ଡକ୍ଟର ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ତାହେଲେ ଯାଇକିରି ତାଙ୍କର ପଶୁମାନେ ସୁସ୍ଥ ରହିବେ ଏବଂ ଗାଈ ଗୋରୁ ପଶୁ ଇତ୍ୟାଦି ରହିଲେ ତାଙ୍କର ଚାରିପାଖରେ ମାଛି ମଶା ଇତ୍ୟାଦି ଯୋଗୁଁ ତାଙ୍କ ପାଖରୁ ଆମକୁ ଡେଙ୍ଗୁ ମ୍ୟାଲେରିଆ ଇତ୍ୟାଦି ଆମକୁ ବ୍ୟାପି ଥାଏ ତାଙ୍କ ଯୋଗୁଁ ଆମମାନଙ୍କୁ ମ୍ୟାଲେରିଆ ଡେଙ୍ଗୁ ଇତ୍ୟାଦି ପ୍ରକାର ରୋଗରେ ସଂକ୍ରାମିତ ହେବାକୁ ହୋଇଥାଏ କାରଣ ପଶୁ ପ ମାନେ ରହିଲେ ବେଶୀ ପରିମାଣରେ ମାଛି ମଶା ଆସନ୍ତି ତାଙ୍କର ମଲ ମୁତ୍ର ଏସବୁ ଇଏରେ ମଶା ମାଛି ବେଶୀ ଆସନ୍ତି ତେଣୁ ସେ ଆମେମାନେ ମଧ୍ୟ ତାଙ୍କ ଯୋଗୁ ରୋଗରେ ସଂକ୍ରାମିତ ହେଇଥାଉ